ବିଜ୍ଞାନ ଆଉ ଗଣିତ ପଢ଼ିବା ପାଇଁ ମୁଁ ମାମୁଁ ପଢ଼ିଛି ତ ଯାହା ବି ଅଛୁ ଛାତ୍ରଛାତ୍ରୀମାନେ ସେତେ କଷ୍ଟକର ନାହିଁ ଏଇଠି ଟିଉସନ୍ ପଢ଼ିବ କୋଚିଂ କରିବା ଆଜିକାଲି ଫିଜିକାଲ୍ ଟିଉସନ୍ ଆଉ କୋଚିଂ ବହୁତ କମନ୍ ହୋଇଗଲାଣି ଆଉ ଟେକ୍ନୋଲୋଜିରୁ ଆସିଲା ପରେ ଅନଲାଇନ୍ ଟିଉଟର୍ ଅନଲାଇନ୍ ଟିଉଟର୍ମାନେ କାଫି ସଂଖ୍ୟାରେ ବଢ଼ିଯାଇଛନ୍ତି ଆଉ ୟୁଟ୍ୟୁବ୍ ହୋଇଗଲା ବା କେଉଁ ବିି ବାକି ଯେଉଁ ବି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଅଛି ସେଇଠି ଲାଇଭ୍ ଷ୍ଟ୍ରିମିଂ କରନ୍ତି ବା ଭିଡ଼ିଓ ପୋଷ୍ଟ କରନ୍ତି ଯେଉଁ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ତାଙ୍କ ଶିକ୍ଷାଟା ଗ୍ରହଣ କରିପାରନ୍ତି ବା ସେମାନେ ଟିୁଟୋରିଆଲ୍ଟା ଏକ୍ସପିରିଏନ୍ସ କରିପାରନ୍ତି ଆଉ ମୋଷ୍ଟଲି ଏଇଠି ଫିଜିକାଲ୍ ଟିୁଟୋରିଆଲ୍ ବା ଫିଜିକାଲ୍ ଟିଉସନ୍ ସବୁ ଆଟେଣ୍ଡ କରନ୍ତି ଛୁଆମାନେ ଛାତ୍ରଛାତ୍ରୀମାନେ ଆଉ ଏଇଟା ତାଙ୍କ ପାଇଁ ବହୁତ ସୁବିଧାଜନକ ରହିଛି ଆଉ ସେମାନେ ଚାହାଁନ୍ତି ଯେ ଅଧିକାରୁ ଅଧିକା ଏକ୍ସପିରିଏନ୍ସ ତାଙ୍କୁ ମିଳୁ ଶିକ୍ଷାକୁ ନେଇକି ବା ବିଜ୍ଞାନ ଓ ଗଣିତ ସବଜେକ୍ଟକୁ ନେଇକି ସେମାନେ ବହୁତ ଫିଜିକାଲ୍ ଟିଉସନ୍ ହିଁ ଅଧିକରୁ ଅଧିକ ପ୍ରିଫର କରନ୍ତି ଆଉ ସେଟା କଷ୍ଟକର ନୁହେଁ ଯେଉଁମାନେ ଅପର୍ ମିଡ଼ିଲ୍ କ୍ଲାସ୍ ଅଛନ୍ତି ସେମାନଙ୍କ ପାଇଁ ଇଜିଅର୍ ଆଉ ଯେଉଁମାନେ ଲୋଅର୍ ମିଡ଼ିଲ୍ କ୍ଲାସ୍ ବା ପୁଅର୍ କାଟେଗୋରୀରୁ ଆସୁଛନ୍ତି ସେମାନଙ୍କ ପାଇଁ ଟିକେ ଭିଡ଼ ରହେ ହେଲେ ସେମାନେ ବି ଚାହାଁନ୍ତି ଯେ ଫିଜିକାଲ୍ ଟିଉସନ୍ଟା ସେମାନେ ଆଟେଣ୍ଡ କରିପାର